ପୁରୁଣା ପୀଢ଼ି ଓ ଯୁବ ପୀଢ଼ି ମଧ୍ୟରେ ପାର୍ଥକ୍ୟ ପରିଚାଳନା କରିବାର ମୋର ଅଭିଜ୍ଞତା ବିଷୟରେ ମୁଁ କହୁଛି ସେତେବେଳେ ପୁରୁଣା ପୀଢ଼ିର ଲୋକମାନେ ଏତେ ଉଚ୍ଚ ଶିକ୍ଷିତ ନ ଥିଲେ ଏବେକାର ଯୁବ ପୀଢ଼ି ବହୁତ ଉଚ୍ଚ ଶିକ୍ଷିତ ସେତେବେଳେ ସଂସ୍କୃତି ଏବଂ ପରମ୍ପରାର ରକ୍ଷଣ ବେକ୍ଷଣ ପାଇଁ କରିବାକୁ ଚେଷ୍ଟା କରିଥିଲେ ଆଜିକାଲିର ଉଚ୍ଚ ଶିକ୍ଷିତ ଓ ରକ୍ଷଣ ବେକ୍ଷଣରେ ଯେଉଁ ଦାୟିତ୍ୱ ଅଛି ତାହା ଠିକ ଭାବରେ କରିପାରୁନାହାନ୍ତି